ଆମେ ଭାବୁଛେ ଅଧିକ ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟରେ ପଢ଼ାଯିବା ଉଚିତ୍ ଯେପରିକି ରହିଲା ଆମର କାର୍ପେଣ୍ଟ୍ରି ସେଇଟା କାଠ ମାନେ ସେ ବିଷୟରେ କିଛି ମାନେ ଜ୍ଞାନ ପାଇବେ ଆଉ ସେଇଟା ଆମର ଶିକ୍ଷା ଗ୍ରହଣଟା କରିଥିଲେ ସେଇଟା ଭବିଷ୍ୟତରେ ସେମାନେ କିଛି ଭଲ ଉପାୟ ବାହାର କରିକି ସେମାନେ ଜୀବିକା ନିର୍ବାହ କରିଥାନ୍ତେ ଆଉ ରହିଗଲା ପଶୁପାଳନ ସେଟା ହେଉଛି ସେ ପାଇପ୍ କାମ ସେଇଟା ଲୋପ ପାଇଯାଉଛି ମାନେ ଜାଣିପାରୁନାହାନ୍ତି ଏହି ବିଷୟଟା ବି ରହିଲେ ସେମାନେ ଦେଖିକି ସେ ଜିନିଷଟାକୁ ଶିଖିକି ଆଉ ସେମାନେ ଭବିଷ୍ୟତରେ ସେଇଟାକୁ କାମରେ ଲଗାଇକି ସେ ସେଇଟାରେ ଦୁଇ ପଇସା ସେମାନେ କମାଇକି ରୋଜଗାର କରି ସେମାନଙ୍କର ଫ୍ୟାମିଲି ପୋଷଣ କରିଥାନ୍ତେ ଆଉ ତା'ପରେ ରହିଲା ଆମର ହେଉଛି ଷ୍ଟିଚିଂ ଷ୍ଟିଚିଂରେ ହେଉଛି ସିଲାଇ ମେସିନ୍ ଷ୍ଟିଚିଂ ହେଉଛି ଆମର ସିଲାଇ ମେସିନ୍ଟା ବି ଆମର କିଛି ନ ହେଉ ଯେତେବେଳେ ଆମର ପଢ଼ା ସରୁଛି ଆମେ ଯଦିଓ କିଛି ନ କରିପାରୁଛେ ସେଟା କ'ଣ ହେଉଛି ନା ଆମେ ଘରେ ସେଇଟା ସିଲାଇ ଟ୍ରେନିଂ ଫ୍ରେନିଂ ନେଇକରି ସେ ଜିନିଷଟାକୁ ଇଏ କରି ଆମେ ବସିକି ଘରେ ଅର୍ଡ଼ର୍ କରି ଲୋକମାନଙ୍କର ଜିନିଷକୁ ଆମେ ସେଇଟା ସିଲାଇ କରିକି ସେଇଟା ଆମର ସେଲ୍ କରିକି ପଇସା ରୋଜଗାର ବି ସେଠାରେ ଆମେ କରିପାରିବା ଆଉ ତା'ପରେ ହେଉଛି ଆମର କୁକୁଡ଼ାପାଳନ କୁକୁଡ଼ାପାଳନ ସେଇଟା ଫାର୍ମ୍ ଗୋଟେ ସେ ଆମେ କୁକୁଡ଼ା ଫାର୍ମ୍ ଗୋଟେ ମାନେ କରିକି ଆଉ ସେଠାରେ ବି ଭଲ ରୋଜଗାର କରିଥାନ୍ତେ ଆଉ ହେଉଛି ପଶୁପାଳନ ପଶୁପାଳନଟା ହେଉଛି ଆମେ ଯେଉଁ ଆମର ବର୍ତ୍ତମାନ ଦୁନିଆରେ ଯେତେ ଜୀବଜନ୍ତୁ ପଶୁ ସବୁ ରହୁଛନ୍ତି ସେଇଟା ବର୍ତ୍ତମାନ ଲୋପ ପାଇଯାଉଛି ଲୋକ ଯେଉଁଠି ଦେଖୁଛନ୍ତି ସେଗୁଡ଼ାକ ମାରି ଦିଆଯାଉଛି ତ ସେଥିପାଇଁ ଲୋପ ହୋଇଯାଉଛି ଆଜିକାଲି ଛୁଆମାନେ ସେ ଜିନିଷକୁ ଦେଖିବା ପାଇଁ ବି ଅଧେ ଜିନିଷ ଅଛି ଦେଖିବା ପାଇଁ ବି ମିଳୁନାହିଁ ତ ଏଇଟା କରିବା ଦ୍ୱାରା ଆମର କ'ଣ ହେଉଛି ନା ଯା ହେଉ ସେ ପଢ଼ା ଦ୍ୱାରା ହେଉ ନା କାହିଁକି ସେ ଜିନିଷଟାକୁ ଛୁଆମାନେ ସବୁ ଜାଣିବେ ଆଉ ଶିଖିକି ସେ ଜିନିଷଟାକୁ ଆଗେଇ ନେଇଥାନ୍ତେ